ମୁଁ ମୋର ରୋଷେଇ ଘରେ ପ୍ରାୟ ବାସନ ରଖିଛି ରସ ଷ୍ଟିଲ୍ ଆଲୁମିନିୟମ୍ ନନ୍ ଷ୍ଟିକ୍ ପ୍ରାୟ ଜିନିଷ ରଖିଛି ରୋଷେଇ ରସର ଜିନିଷରେ ମୁଁ ରସ ଜିନିଷରେ ମୁଁ ପ୍ରାୟ ଭାତ କରିବା ପାଇଁ ବ୍ୟବହାର କରେ ଏଇ ନନ୍ ଷ୍ଟିକ୍ ଭଜା ଭଜି ଏମିତି ସବୁ କରେ ଷ୍ଟିଲ୍ର ବି ମୁଁ ବହୁତ ଗୁଡ଼ାଏ ଜିନିଷ ଷ୍ଟିଲ୍ର ବି ରଖିଛି ଷ୍ଟିଲ୍ରେ ଆମର ଯାହାକି ଗିନା ହଁ ଗ୍ଲାସ୍ ଏଗୁଡ଼ାକ ରଖିଛି ଗ୍ଲାସ୍ରେ ପାଣି ପ୍ରାୟତଃ ପାଣି ତ ଗ୍ଲାସ୍ରେ ପାଣି ହିଁ ପିଆଯାଏ ତ ମୁଁ ଗ୍ଲାସ୍ ରଖି କେତେ ଗୁଡ଼ାଏ ଗିନା ବି ରଖିଛି ଆଉ ଥାଳି ଯେଉଁଥିରେ କିି ଆମେ ଖାଇବା ପାଇଁ ବ୍ୟବହାର କରାଯାଏ ପ୍ରାୟ ଷ୍ଟିଲ୍ର ବି ଅଛି ଆଉ ପିତ୍ତଳର ବି ଅଛି ପୂଜା ସାମଗ୍ରୀ ପୂଜା ସାମଗ୍ରୀ ପିତ୍ତଳର ବି ଅଛି ଯେଉଁଥିରେ କିି ଠାକୁରଙ୍କ ପୂଜା ଲାଗି ବ୍ୟବହୃତ ହୁଏ ଆଉ ଆମେ ବି ଆମେ ବି ଆମେ ବି ସେଗୁଡ଼ାକ ଖାଇବାରେ ବି ଆମର ବି ବ୍ୟବହାର ହୁଏ ସେଗୁଡ଼ାକ ଅଲଗା ସବୁ ପିତ୍ତଳର ବି ଜିନିଷ ଅଛି ପ୍ରତ୍ୟେକ ଜିନିଷ ନିହାତି ଜରୁରୀ ଷ୍ଟିଲ୍ ପିତ୍ତଳ ରସ ନନ୍ ଷ୍ଟିକ୍ ପ୍ରତ୍ୟେକ ଜିନିଷ ନିହାତି ଜରୁରୀ ପ୍ରାୟ ଷ୍ଟିଲ୍ଟା ବ୍ୟବହାର କଲେ ବହୁତ ଭଲ ହୋଇଥାଏ କାହିଁକିନା ଷ୍ଟିଲ୍ର ଚାହିଦା ଟିକେ ଅଧିକା ରହିଛି ମାଟି ପ୍ରାୟ ମାଟି ପାତ୍ର ବି ବି ମୁଁ ରଖିଛି ମାଟି ପାତ୍ରରେ ବି ମୁଁ କେତେ ଗୁଡ଼ାଏ ଜିନିଷ ବି ମୁଁ ବନାଏ ମାଟି ପାତ୍ରରେ ବି ବନାଇଲେ ତା'ର ସ୍ୱାଦ ବହୁତ ବଢ଼ିଆ ହେଇଥାଏ ତ ସେଥିପାଇଁ ମାଟି ପାତ୍ର ବି କେତେ ଗୁଡ଼ାଏ ରଖିଛି ହଁ ପ୍ରାୟ ପ୍ରାୟ ଷ୍ଟିଲ୍ ପ୍ରାୟ ଷ୍ଟିଲ୍ ଥାଳି ଯେମିତିକି ଥାଳି ଗିନା ଗ୍ଲାସ୍ ସେଗୁଡ଼ାକ ପ୍ରାୟ ଷ୍ଟିଲ୍ ଆମର ପାଣି ଦରକାର ପିଇବା ପାଇଁ ପାଣି ଫିଲ୍ଟର୍ ଦରକାର ଫିଲ୍ଟର୍ ବି ଷ୍ଟିଲ୍ ଫିଲ୍ଟର୍ ଷ୍ଟିଲ୍ ହେଲେ ଆମକୁ ଫିଲ୍ଟର୍ ହେଇକି ଯେଉଁ ପାଣିଟା ଆମେ ପିଉଛନ୍ତି ସେଇଟା ଆମ ଦେହ ପାଇଁ ଭଲ ତ ସେଇଟା ଯଦି ଷ୍ଟିଲ୍ର ହବ ସେଇଟା ବି ଆହୁରି ଭଲ ତ ମୁଁ ସେଇଟା ଷ୍ଟିଲ୍ର ବି ରଖିଛି ପ୍ରାୟ ଜିନିଷ ଷ୍ଟିଲର ବ୍ୟବହାର କଥାଏ ଆ ରସ ବି ବ୍ୟବହାର କରେ ମୁଁ ପ୍ରାୟ ରସ ଭାତ ଏଇ ଜିନିଷ ଗୁଡ଼ାରେ ବ୍ୟବହାର କରେ ଆଉ ନହେଲେ ଷ୍ଟିଲ୍ ମାଟି ଏଗୁଡ଼ାକ ବ୍ୟବହାର କରେ ଆଉ ବହୁତ ରୋଷେଇ ଘର ରୋଷେଇ ଘର ତ ନିହାତି ନିହାତି ଆମକୁ ସକାଳ ହେଲା ଆମକୁ ଖାଦ୍ୟ ଦରକାର ପଡ଼େ ତ ଖାଦ୍ୟଟା କେମିତି ଦରକାର ଆମକୁ ଗୋଟେ ଗିନାଟେ ଖାଇବା ପାଇଁ ଗିନା ଦରକାର ଗ୍ଲାସ୍ ପିଇବା ପାଇଁ ଗ୍ଲାସ୍ ଦରକାର ସେ କ'ଣ ସେ ଷ୍ଟିଲ୍ର ହଉ କି ସେ ରସ ହଉ ପିତ୍ତଳ ହଉ ଆମ ନିହାତି ଦରକାର ତ ରୋଷେଇ ଘରେ ଏଇ ଜିନିଷ ଗୁଡ଼ାକ ରଖିବା ନିହାତି ଦରକାର ଆମେ ଏଗୁଡ଼ାକ ପ୍ରତ୍ୟେକ ଲୋକର ରୋଷେଇ ଘରେ ଏଗୁଡ଼ାକ ଏହି ଜିନିଷ ଗୁଡ଼ାକ ରହିବା ନିହାତି ଦରକାର ମୁଁ ମୋର ମୁଁ ମୋର ବି ଏଗୁଡ଼ା ଏସବୁ ସାମଗ୍ରୀ ରଖି ମୁଁ ରୋଷେଇ ଘରକୁ ମାନେ ରୋଷେଇ ରୋଷେଇ ଘରେ ପ୍ରତ୍ୟେକ ଜିନିଷ ଷ୍ଟିଲ୍ ପିତ୍ତଳ ମାଟି ରସ ନନ୍ ଷ୍ଟିକ୍ ଏଗୁଡ଼ା ପ୍ରତ୍ୟେକ ଜିନିଷ ମୁଁ ସଜାଡ଼ିକି ରଖେ ସଜାଡ଼ିକି ରଖିଲେ ମୋତେ ବହୁତ ଆନନ୍ଦ ଲାଗେ ଆଉ ଖୁସି ବି ଲାଗେ ବାସନକୁ ବାସନକୁ ଆମେ ବହୁତ ବହୁତ ଭଲ ମାନେ ଭଲ ପାଇବା ହିଁ ଦରକାର ଆମୁକୁ ସଫା ସଫା ସଫାସୁୁତୁରା କରିକି ରଖିବା ପାଇଁ ଦରକାର ବାସନ ଆମର ମାନେ ବାସନ କୁୁସନ ରସ ହଉ ଗିନା ହଉ ଗିଲାସ ହଉ ପ୍ରତ୍ୟେକ ପ୍ରତ୍ୟେକ ଜିନିଷର ଗୋଟିଏ ମୂଲ୍ୟ ରହିଛି ତ ଆମକୁ ପ୍ରତ୍ୟେକ ଜିନିଷକୁ ଆମେ ଭଲ ଭାବରେ ରଖିବା ଯାଇ ଷ୍ଟିଲ୍ ହଉ ସେ ପିତ୍ତଳ ହଉ ସେ ମାଟି ହଉ ସେ ଯାହା ବି ହଉ ତ ଆମେ ସବୁ ଜିନିଷ ଆମକୁ ନିହାତି ଦରକାର ଆମକୁ ପାଣି ବୁନ୍ଦାଏ ପିଇଲେ ବି ଆମକୁ ଗୋଟେ ପାତ୍ର ହଉ କି ଗ୍ଲାସ୍ ହଉ କିି ନେବାକୁ ପଡ଼ିବ ସେଥିପାଇଁ ଆମକୁ ନିହାତି ସବୁ ଜିନିଷ ନିହାତି ଦରକାର ମୁଁ ବହୁତ ଭଲ ପଏ ଷ୍ଟିଲ୍ ହଉ କି ପିତ୍ତଳ ହଉ କି ବାସନ ହଉ ସବୁକୁ ତ ମୋତେ ତ ମୁଁ ମୋର ସଜାଡ଼ିକି ରଖେ ମୋର ଭାତ ରସ ପାଇଁ ଭାତ ୟୁଜ୍ କରେ କଡ଼ାଇ ଭଜା ଭଜି ପାଇଁ ୟୁଜ୍ କରେ ଗିନା ଆମେ ଖାଇବା ପାଇଁ ହେଲେ ଆମ ଗିନା ଦରକାର ତ ରୋଷେଇରେ ତ ମୁଁ ସେଗୁଡ଼ାକ ଭଜା ହଉ କି ତରକାରୀ ଖାଏ ଗ୍ଲାସ୍ରେ ପାଣି ପିଏ ନିହାତି ସବୁ ଜିନିଷ ନିହାତି ଆମକୁ ଜରୁରୀ ତ ମୁଁ ସେଗୁଡ଼ାକ ବ୍ୟବହାର କରେ ରୋଷେଇ ବାସନ କୁୁସନ ହଉ କିମ୍ବା ସେ ମାଟି ମାଟି ପାତ୍ର ହଉ ସବୁ ସବୁ ଜିନିଷର ଚାହିଦା ରହିଛି ମାଟି ମାଟି ପାତ୍ରରେ ଆମେ ଖାଇଲେ ବି ଆମକୁ ସେଥିରେ ସାଦ ବି ଆସିଥାଏ ବନାଇଲେ ବି ସ୍ୱାଦ ବି ଆସିଥାଏ ସେ ଷ୍ଟିଲ୍ରେ ବି ବନାଇଲେ ବି ତା'ର ସ୍ୱାଦ ଆସିଥାଏ ରସରେ ବି ତା'ର ଅଲଗା ଅଲଗା ପ୍ରକାରର ସ୍ୱାଦ ଥାଏ ରସରେ ବନାଇଲେ ତା'ର ସ୍ୱାଦ ଅଲଗା ଥାଏ ଷ୍ଟିଲ୍ରେ ବନାଇଲେ ତା'ର ସ୍ୱାଦ ଅଲଗା ଥାଏ ମାଟି ପାତ୍ରରେ ବନାଇଲେ ତା'ର ସ୍ୱାଦ ଅଲଗା ଥାଏ ଯାହା ସ୍ୱାଦ ଅନୁଯାୟୀ ତ ଯାହାକୁ ଯେଉଁଟା ପସନ୍ଦ ସେ ସେଇଟା ବ୍ୟବହାର କରିଥାଏ ମୁଁ ମୋର ମୁଁ ମୋର ପ୍ରାୟ ସବୁ ବ୍ୟବହାର କରେ ଷ୍ଟିଲ୍ ବି ବ୍ୟବହାର କରେ ରସ ବି ବ୍ୟବହାର କରେ ମାଟି ପାତ୍ର ବ୍ୟବହାର କରେ ପ୍ରାୟ ମୁଁ ମୋର ଷ୍ଟିଲ୍ ପ୍ରାୟତଃ ଷ୍ଟିଲ୍ ବ୍ୟବହାର କରିଥାଏ ପ୍ରାୟତଃ ଆମେ ଖାଉଛନ୍ତି ଭଜା ହଉ ତରକାରୀ ହଉ ଆମକୁ ଷ୍ଟିଲ୍ ଦରକାର ଗୋଟେ ଗିନା ଦରକାର ତ ପ୍ରାୟ ମୁଁ ସେଇଟା ଷ୍ଟିଲ୍ ହିଁ ବ୍ୟବହାର କରେ ପାଣି ପିଇବାକୁ ହେଲେ ଗୋଟେ ଗ୍ଲାସ୍ ଦରକାର ସେ ଗ୍ଲାସ୍ ହିଁ ମୁଁ ଷ୍ଟିଲ୍ର ବ୍ୟବହାର କରେ ତ ପ୍ରାୟ ମୋର ଷ୍ଟିଲ୍ରେ ରହିଥାଏ ତ ମୁଁ ସବୁ ବାସନ କୁୁସନକୁ ବହୁତ ମାନେ ବହୁତ ଭଲ ପାଏ ଆଉ ବହୁତ ମୁଁ ସଜାଡ଼ିକି ବି ରଖେ ସଫାସୁତୁରା ବି କରିକି ତାକୁ ଆମେ ଖାଦ୍ୟ ପରସିକି ଆମେ ସେଥିରେ ଖାଇଥାଉ ସେ ପାତ୍ରରେ ତ ମୋତେ ବହୁତ ଭଲ ଲାଗେ ତ ମୁଁ ବାସନକୁସନ ବାସନ କୁୁସନ ସେ ରୋଷେଇ ତାକୁ ଆମେ ସେ ବାସନ କୁୁସନକୁ ରୋଷେଇ କରିକି ସେ ସଫା କରିକି ପୁଣି ଆମେ ରଖୁ ତ ବାସନ କୁସନରେ ଅଧିକା ଚାହିଦା ରହିଛିି ଆମେ ସକାଳ ହେଲେ ଆମକୁ କ'ଣ ଟିକେ ବନାଇଲେ ଆମକୁ ଖାଇବାକୁ ଖାଇବାକୁ ପଡ଼େ ତ ଖାଇବାକୁ ହେଲେ ଆମକୁ ନିହାତି ଗୋଟେ ପାତ୍ର ଦରକାର ସେ ପାତ୍ର ସିଏ ରସରେ ବ୍ୟବହାର କରେ ଷ୍ଟିଲ୍ର ବ୍ୟବହାର କରେ ଆଉ ମାଟିର ବି ବ୍ୟବହାର କରେ ପ୍ରାୟ ମୁଁ ବ୍ୟବହାର କରିଥାଏ ସେ ବହୁତ ଉପଯୋଗୀ ଆମ ପାଇଁ